ଭାରତର ତ ଅନେକ ରାଜ୍ୟ ରହିଛି କିନ୍ତୁ ମୋର ପ୍ରିୟ ରାଜ୍ୟ ହେଉଛି ତାମିଲନାଡ଼ୁ ଏଇ ତାମିଲନାଡ଼ୁଟି ମୋର ପ୍ରିୟ ରାଜ୍ୟ କାରଣ ଏଠାରେ ପରିବହନ ବ୍ୟବସ୍ତା ଭାରି ଭଲ ଆଉ ଏଠାରେ ଲୋକମାନେ ଭାରି ସରଳ ଏବଂ ସେଠାରେ ଚୋରିର ଭୟ ନଥାଏ ଆପଣ ଯେତେ ସୁନା ପିନ୍ଧିକି ଗଲେ ମଧ୍ୟ ରାସ୍ତାରେ କେହି ଅନେଇବେନି ଆଉ ବଡ଼ କଥା ହେଉଛି ଏଠାରେ ରାତି ଦଶଟା ଏଗାରଟା ପର୍ଯ୍ୟନ୍ତ ମଧ୍ୟ ମହିଳା ଆଉ ଝିଅମାନେ ମଧ୍ୟ ବୁଲିପାରନ୍ତି ନିର୍ଦ୍ଵନ୍ଦରେ କୌଣସି ଭୟଭୀତ ନ ହୋଇ ଆଉ ଏଇ ଯୋଉ ତାମିଲନାଡ଼ୁ ରାଜ୍ୟରେ ଲୋକମାନେ ବହୁତ ପରିଶ୍ରମୀ ଅଟନ୍ତି ତାମିଲନାଡ଼ୁର ଲୋକଙ୍କର ଜନସଂଖ୍ୟା ତୁଳନାରେ ତାଙ୍କର ରୋଜଗାର ମଧ୍ୟ ବହୁତ ଭଲ ଅଟେ ଏମାନେ ବିଭିନ୍ନ କୃଷି କାମକରିବା ସହିତ ବିଭିନ୍ନ ପ୍ରକାର ବ୍ୟବସାୟ ମଧ୍ୟ କରିଥାନ୍ତି ଏବଂ ସେଥିରେ ତାଙ୍କର ଚଳନିରେ ଭାରି ଭଲ ହୋଇଥାଏ ଏମାନଙ୍କ ଭିତରୁ ବହୁତ ଲୋକ ବାହାର ଦେଶରେ ମଧ୍ୟ କାମକରି ଭଲ ରୋଜଗାର କରିଥାନ୍ତି ଏବଂ ସେମାନଙ୍କର ଅର୍ଥନୀତିକୁ ପରିପୃଷ୍ଠ କରିଛନ୍ତି ମୁଁ ସାଧାରଣତଃ ତାମିଲନାଡ଼ୁ ଆଉ କେରଳ ରାଜ୍ୟକୁ ଯିବାପାଇଁ ବେଶୀ ପସନ୍ଦ କରିଥାଏ ଆଉ ବହୁତ ସମୟରେ ପ୍ରାୟ ପ୍ରତିବର୍ଷ ଏଇ ରାଜ୍ୟକୁ ମୁଁ ଯାଇଥାଏ ଏବଂ ସେଠାରେ ଯୋଉ ଭଲ ଭଲ ଜାଗା ରହିଛି ମୁଁ ସେ ସେଗୁଡ଼ିକୁ ଦେଖିଥାଏ